ଟ୍ରେନରେ ଏତିକ ସୁବିଧା କ'ଣ ହଉଛି ଆମର ତ ଆଜିକାଲି ମାଲବୁହା ଟ୍ରେନ ଗାଡ଼ି ବି ଆମର ଯୋଡ଼ାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଚାଲୁଛି ଆଉ ସବୁ ମାଲେ ଆଗରେ ଟ୍ରକ ଫକ ଯାଏ ଆମର ଟ୍ରେନେ ହବାରୁ ଆମକୁ ସୁବିଧା ହେଇଛି ଆମେ ଯେଉଁ ପୁନେରେ ରହୁଛୁଁ ପୁନେ ଯିବା ସମୟରେ ଆମର ଏଇଠୁ ଭୁବନ ଯାଜପୁର ରୋଡ଼ କୁ ଭୁବନେଶ୍ବର ପର୍ଯ୍ୟନ୍ତ ଆମେ ଗୋଟେ ଟିକଟ କାଟୁଁ ଟିକେଟ ଟା କାଟି ପୁଣି ଇମ୍ପଲାଟ ଘର ମାନେ ବସିଥାଉଁ ଦିନତିନିଟା ହେଲେ ଯେଉଁ କୋଣାର୍କ ଏକ୍ସପ୍ରେସ ଆମର ସିଇଟି ରେ ପୁନେ ଟେସନକୁ ପୁନେ ଟେସନରେ ଆମେ ଯାଇକି ଦିନ ତିନିଟାରେ ଏଇଠୁ ଭୁବନେଶ୍ଵରରୁ ଚଢ଼ିଲେ ରାତି ପରଦିନ ରାତି ବାରଟା ରେ ଆମେ ପୁନେ ଟେସନରେ ଓହ୍ଲଉ ଓହ୍ଲେଇକି ଆମ ଜାଗାକୁ ଯାଉଁ କିନ୍ତୁ ଟ୍ରେନର ସୁବିଧା ହଉଛି ଆମେ ଏତିକ ଟା ଯାଇ ସୁବିଧା ପାଉଛୁ ଟ୍ରେନରେ ଗଲେ ଆମର ବଗିରେ ଆରମରେ ସିଟି ପାଉଁ ବଶି ଉଠିକି ଶୋଇକି ଦୁଇ ଡବଲ ଗୋଟେ ଦିନ ଦୁଇ ଦିନି ଲାଗିଯାଏ ବୋଲି ଆମେ ଆରମରେ ବସିକି ଟ୍ରେନରେ ଗଲେ ଆମେ ଟିକେ ସୁବିଧା ପତ୍ର ପାଉଁ ତାପରେ ସେଇଠୁ ଆମେ ପୁଣି ଟେସନରେ ଓହ୍ଲେଇ ଆମ ନିଜ ଜାଗାକୁ ଆମେ ପୁଣି ଗାଡ଼ି କରିକି ଆମ ଜାଗାକୁ ଆମେ ଯାଉଁ